ହଁ ହେଲୋ ହଁ ସାର୍ କୁହ କିଏ ଆମର ଏଇଠି ତ ବାଙ୍ଗଲୋରରେ ସିଙ୍ଗଡ଼ା ବେପାର ସବୁ ଶସ୍ତା ଅଛି ଆପଣଙ୍କର କ'ଣ ଏତେ ରେଟ୍ ଅଛି ଓଡ଼ିଶାରେ ହଁ ହଁ ହଁ ହଁ ଏଇନେ ଆମର ବାଙ୍ଗଲୋରରେ ବାଙ୍ଗଲୋର ତ ଗୋଟେ ଇଏ ସିଟି ହୋଇ ତାପରେ ମଧ୍ୟ ସେଠି ଶସ୍ତା ମାନେ ବି ଆଶ୍ଚର୍ଯ୍ୟ ଲାଗୁଛି ଏଇଠି ଅଧିକା ରେଟ୍ ଇଆଡ଼େ ତ ତେଲ ଫେଲ ରେଟ୍ କମ୍ ଅଛି ପୁଣି ଦାମ୍ ଏଠି ଅଧିକା ଆଉ ଆପଣ ଯଦି ସୁବିଧା ଅଛି ନ ହେଲେ ବାଙ୍ଗଲୋର ଆସୁ ନାହାନ୍ତି ସେଠି ଆପଣଙ୍କ ପାଇଁ ବ୍ୟବସ୍ଥା କରିଦେବା ଆଉ ହଁ ସବୁ ଜିନିଷ ସେଇଠି ଆପଣ ବନେଇ ପାରିବେ ନା ଚାହା ହଁ କୁହନ୍ତୁ

ନାଇ ଯଦି କିଏ ଆପଣଙ୍କର ଚିହ୍ନା ପରିଚୟ ଯଦି କିଏ ଥିବେ ତାହାଲେ କିଛି ଅସୁବିଧା ନାଇଁ ଆପଣ ଆରାମ୍ ସେ ସେଠି ଦୁଇ ପଇସା ମାନେ ଆପଣଙ୍କର ଦୁଇ ପଇସା ରହିବାର ଅଧିକ ହେବ ବୋଲି ମୁଁ କହୁଛି କାହିଁକି ଏଠି ଯେତେ ରେଟ୍ ଅଛି ଆପଣଙ୍କର କମ୍ ବିକ୍ରି କରୁଥିବେ ନିହାତି ଧରନ୍ତୁ ସେଇଠି ଆପଣ ସିଙ୍ଗଡ଼ା ହଁ କୁହନ୍ତୁ ଯଦି ସେଇଠି ଆପଣ ସିଙ୍ଗଡ଼ା ଯଦି ସେଇଠି ଆପଣ ଡେଲି ଶହେ ପିସ୍ ବିକ୍ରି କରିବେ ଏଠି ପଚାଶ ପିସ୍ ବିକ୍ରି କରିବେ ଦୁଇ ପଇସା ଆପଣଙ୍କର ଏକ୍ସଟ୍ରା ଲାଭ ହେବ ସେଇଥିପାଇଁ ମୋର କହିବା ଅର୍ଥ ହେଲା ହଁ ସେଇଟା ହଁ ହଁ ହଁ ହଁ ସେଇଟା ଶାନ୍ତି ଟିକେ ହଁ ସେ ସକାଳୁ ଆପଣଙ୍କୁ ରାତି ଏଗାରଟା ପର୍ଯ୍ୟନ୍ତ ଖଟିବାକୁ ପଡ଼ିବ ସେଇଟୀ ହେଲା କଥା ଆଉ କିଛି ନାଇଁ ହଁ ହଁ ସେଇ ତ ସତ କଥା ଫ୍ୟାମିଲୀ ପରିବାର ଆମେ ବାହାରେ ଅଛୁ ପରିବାର ସାଙ୍ଗରେ ରହିବାର ଗୋଟେ ଅଲଗା ମଜା ହଁ ଆଉ ସୁଖ ଦୁଃଖ ସବୁ ବୁଝି କି ସବୁ କାମ କରିବାକୁ ହୁଏ ଆଉ କ'ଣ ସେଇଟା ହେଲା ଗୋଟେ ପ୍ଲସ୍ ପଏଣ୍ଟ୍ ନ ହେଲେ ସେପଟେ ହଁ ଯଦି ନ ହେଲେ ଆପଣ ନ ଆସିଲେ ନାଇ ଯଦି କିଏ ଆପଣଙ୍କର ଥିବ ବୋଲେ ପଠେଇବେ ମୋ ମୋ ସାଙ୍ଗରେ ଯିବ ମୁଁ ସେଠି ଭଲ ତା ପାଇଁ ବ୍ୟବସ୍ଥା କରିଦେବି ଯେମିତି ଦୁଇ ପଇସା ଅଧିକା ରୋଜଗାର କରିବ ଆଉ ହଁ

ହଁ ହଁ ସେଇଟା ସତ କଥା ହଁ ପହଞ୍ଚୁଛୁ ନା ରେଟ୍ ଏଠି ଅଧିକା ବୋଲି ମୁଁ ଖାସ୍ କରି ସେଥି ଲାଗି କହୁଥିଲି କି ଯଦି ପାରିବ ଯଦି ସୁହିଧା ଅଛି ତାହାଲେ ଯିବେ ସେଠି ଭଲ ରେଟ୍ରେ ଦୁଇ ପଇସାରେ ରୋଜଗାର ବି କରିବେ କିନ୍ତୁ ଫ୍ୟାମିଲୀ ପାଖରେ ରହି ପାରିବେନି ସେଟା ହେଲା ପ୍ରୋବ୍ଲେମ୍ ଆଉ କିଛି ନାହିଁ ବୁଝିଲେ ପରିବାର ପାଖରେ ରହିବେନି ସେଇଟା ହେଲା କଥା ଆଉ କିଛି ନାହିଁ ହଁ ହଁ ହଁ ହଁ ଠିକ୍ ଠିକ୍ ହଁ ଠିକ୍ ଠିକ୍ ଠିକ୍ ଠିକ୍

ହଁ ହଁ ଠିକ୍ କଥା ହଁ ହଁ ହୁଁ ହୁଁ

ହୁଁ ହୁଁ ହଇରାଣ ତ କରିବ ବାଧ୍ୟ ଆଉ କ'ଣ କରିବା ହଁ ସବୁ ପରିବେଶ ଉପରେ ନିର୍ଭର କରେ ଆଉ ଅନୁକୂଳ ପାଗ ଯଦି ରହିଲା ତାହାଲେ ସବୁଠୁ ବେଶୀ ଅମଳ ହବ ସବୁ ଜିନିଷ ଠିକ୍ରେ ମିଳିବ ହୁଁ ହୁଁ ଠିକ୍ ଠିକ୍ ହଁ ହଁ ଠିକ୍ ହଁ ନା ଭଲ ଭଲ ଆପଣ ଯାହା ଆପଣଙ୍କ ଯାହା ଭାବୁଛନ୍ତି ସେଇଟା ଠିକ୍ ଗୋଟେ ଯାକ ଆଉ ଅଳ୍ପ ରୋଜଗାର କରିବ ହଁ ଠିକ୍ ଠିକ୍

ହଉ ହଉ ଠିକ୍ ଠିକ୍ ହଁ ହଁ ହଁ ଠିକ୍ ଠିକ୍ ଠିକ୍ ଠିକ୍ ଠିକ୍ ଠିକ୍ ଠିକ୍ ଆଚ୍ଛା ଆଚ୍ଛା ହଁ ସେଇଟା ହେଲା ମେନ୍ କଥା

ଠିକ୍ ଠିକ୍ ହୁଁ ହୁଁ ଠିକ୍ ଠିକ୍

ହଉ ଠିକ୍ ଅଛି ଠିକ୍ ଅଛି